ଆମ ଜିଲ୍ଲାରେ ଶିକ୍ଷା ଵ୍ୟବସ୍ଥା ସେତେ ଉନ୍ନତି ନୁହଁ ଆମର ପୁରୀ ଜିଲ୍ଲା ପୁରୀ ଜିଲ୍ଲାରେ ଶିକ୍ଷା ଵ୍ୟବସ୍ଥା ଧୀର ଗତିରେ ଚାଲିଛି କାରଣ ଶିକ୍ଷା ଠିକ୍ ସେ ହିଁ ପିଲାମାନେ ପାଇପାରୁ ନାହାଁନ୍ତି ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କେଉଁଠି ଶିକ୍ଷକ ଅଛନ୍ତି ତ କେଉଁଠି ଶିକ୍ଷକ ନାହାଁନ୍ତି କେଉଁଠି ଶିକ୍ଷା ଦେବାପାଇଁ ବିଦ୍ୟାଳୟ ଅଛି ତ କେଉଁଠି ଶିକ୍ଷା ଦେବାପାଇଁ ବିଦ୍ୟାଳୟ ନାହିଁ ତ ପିଲାମାନେ ବହୁତ ହିଁ ହଇରାଣ ହେଉଛନ୍ତି କେଉଁଠି ରାସ୍ତା ଅଛି ତ କେଉଁଠି ରାସ୍ତା ନାହିଁ ତ ପିଲା ଶିକ୍ଷା ପାଇବେ କିପରି ଉପଯୁକ୍ତ ଶିକ୍ଷା ପିଲା ପାଇପାରୁ ନାହାଁନ୍ତି ତା'ପରେ ରହିଲା ନିଯୁକ୍ତି ନିଯୁକ୍ତି କଥାହେଲେ ଶିକ୍ଷା ତ ପିଲା ଠିକ୍ସେ ପାଇ ପାରୁନାହାଁନ୍ତି ନିଯୁକ୍ତି କିପରି ପାଇବେ ତ ଆମ ଦେଶର ପିଲା ବହୁତ ହଇରାଣ ହେଉଛନ୍ତି ଅସୁବିଧାରେ ସମ୍ମୁଖୀନ ହଉ କରୁଛନ୍ତି କାହିଁକି ନା କେହି ବି ଚାକିରି କରି ପାରୁନାହାଁନ୍ତି କେହି ଗୋଟେ ନିଯୁକ୍ତି ପାଇ ପାରୁନାହାଁନ୍ତି କୌଣସି କ୍ଷେତ୍ରରେ ପଢ଼ାପଢ଼ି କରୁଛନ୍ତି କିନ୍ତୁ ନିଯୁକ୍ତି ଉପଯୁକ୍ତ ନିଯୁକ୍ତି କେଉଁଠି ହିଁ ମିଳୁନି ତ ପିଲା ପାଠସାଠ ପଢ଼ିକି ସବୁ କିଏଆମର କୃଷିକାର୍ଯ୍ୟ କରୁଛି ତ କିଏ ଦାଦନ ଶ୍ରମିକ ଖଟୁଛି ତ କିଏ ମିସ୍ତ୍ରୀ କାମ କରୁଛି ଇତ୍ୟାଦି ଇତ୍ୟାଦି ବହୁତ ପିଲା ବହୁତ କାମ କରୁଛନ୍ତି ତା'ପରେ ରହିଲା ସ୍ତ୍ରୀଲୋକ ଝିଅପିଲାଙ୍କ କଥା ଝିଅପିଲାମାନେ ପାଠସାଠ ପଢ଼ିକିରି ବିବାହ କରି ଦେଉଛନ୍ତି କାହିଁକି ନା ଶିକ୍ଷାର ଉନ୍ନତି ହିଁ ନାହିଁ ନିଯୁକ୍ତି ହିଁ ନାହିଁ ଯଦି ପିଲା ଚାକିରି ନ କରିବେ ପାଠପଢ଼ିକି ଯଦି ପିଲା ଚାକିରି ନ କରିପାରିବେ ପରିବାର ପୋଷଣ ନ କରି ପାରିବେ ନିଜ ବାପାମାଆଙ୍କୁ ଚଲେଇ ନ ପାରିବେ ତା'ହେଲେ କାହିଁକି ସେମାନେ ଶିକ୍ଷା କାହିଁକି ତା'ହେଲେ ଶିକ୍ଷା ପାଠ ପଢ଼ିବେ କାହିଁକି ତା'ହେଲେ ଶିକ୍ଷା ନିଯୁକ୍ତି ଏସବୁ ହେଉଛି ଯୁବକମାନଙ୍କ ଯୁବ ପିଢ଼ିମାନଙ୍କର ଗୋଟେ ଅଙ୍ଗ କାହିଁକି ନା ସେମାନେ ପାଠ ପଢ଼ିବେ ଏବଂ ଚାକିରି କରିବେ ତ ଯଦି ଶିକ୍ଷା ଠିକ୍ ଶିକ୍ଷାର ଯଦି ଠିକ୍ ଇଏ ଥାନ୍ତା ତା'ହେଲେ ଯୁବ ବିକାଶ ସବୁ ଆଗକୁ ଯାଆନ୍ତେ ମାର୍ଗ ଦର୍ଶାନ୍ତେ ଯେ ସେମାନେ ଯଦି ଉପଯୁକ୍ତ ନିଯୁକ୍ତି ପାଆନ୍ତେ ପାଞ୍ଚଜଣଙ୍କ ପାଖରେ ଯଦି ସେମାନେ ନିଜର ପରିଚୟ ଦେଇପାରିକି ପାଞ୍ଚଜଣଙ୍କୁ ସେମାନେ ଶିକ୍ଷିତ କରିପାରନ୍ତେ ତା'ହେଲେ ଯୁବବିକାଶ ବା ଯୁବପିଢ଼ି ଆଗକୁ ଯାଆନ୍ତା ସେମାନେ ନିଜ କ୍ୟାରିଅର ଗଢ଼ି ପାରନ୍ତେ ନିଜ ପରିବାର ପୋଷଣ କରି ପାରନ୍ତେ ଧନ୍ଦାମୂଳକ ମାର୍ଗ ବସେଇବା ଯେମିତି ନିଜେ ଗୋଟେ ପାଠ ପଢ଼ିକି ଚାକିରି କଲେ ନିଯୁକ୍ତି ପାଇଲେ ତ ସିଏ ଆଉ ପାଞ୍ଚଜଣଙ୍କୁ ସେଇଥିରେ ଯିବାପାଇଁ ମାର୍ଗ ଦର୍ଶେଇବେ ପ୍ଲେସମେଣ୍ଟ ଦେବେ କିନ୍ତୁ ସେମିତି ହିଁ ଶିକ୍ଷା ଵ୍ୟବସ୍ଥାରୁ କିଛି ଉନ୍ନତି ନାହିଁ ତ ପିଲାମାନେ କେହି ନିଯୁକ୍ତି ହିଁ ପାଇପାରୁ ନାହାଁନ୍ତି ତ ଶିକ୍ଷା ଵ୍ୟବସ୍ଥା ହେଉଛି ଆମ ପୁରୀ ଜିଲ୍ଲାରେ ବହୁତ ଖରାପ